ହ୍ୟାଲୋ ଆପଣ ସ୍ୱରୂପ କୁମାର ମିଶ୍ର କହୁଛନ୍ତି ଯେଉଁ ପ୍ରତ୍ୟେକ ଦିନ ସମ୍ବାଦ ପତ୍ର ଯେଉଁ ଆଣୁଛନ୍ତି ହଁ କ'ଣ ହେଇଛିକି ସମ୍ବାଦ ପତ୍ର ପେପର୍ଟା ଟିକେ ଚେଞ୍ଜ୍ କର୍ବାର୍ ଥିଲା ତ ମାନେ ପ୍ରମୟ ପ୍ରମୟର ଟିକେ ଭଲ୍ ଆସୁଚି କହୁଥିଲି ତ ମତେ ସେ ପେପର୍ଟା ପଢ଼୍ବାର୍ ଅଛେ ବେଲେ ସେଟା ମିଲିପାର୍ବା ଭଲ୍ସେ ତ

କାଣା ହେଇଛେ କି ସମ୍ବାଦରେ ବହୁତ ପୁରୁଣା ହେଇଗଲାନ ବି ଆଉ ପ୍ରମେୟରେ ଟିକେ ଭଲ୍ ଟିକେ ନୂଆ ମଡ଼େଲ୍ରେ ଆସୁଚେ ବେଲେ ନୂଆ ଟିକେ କିଛି ଚେଞ୍ଜ୍ କର୍ବାକେ ଚାହୁଁଚେଁ ହଁ ହଁ ହଁ ହଁ ହଁ ବଏଲେ ସେଥିରେ ତା ପଇସା କେତେ ପଡ଼ିବ ହଁ ଦଶ୍ରୁ ଟିକେ କମ୍ କଲେ ହେବନି ହଁ ଟିକେ ସବୁ ଦିନ ତ ଆଣୁଛନ୍ତି କିଛି କମ୍ କର ହଁ ସବୁ ଦିନ ତ ଚିହ୍ନା ପରିଚୟ ହେଉଛି ଆଉ କ'ଣ ହେତି ଟିକେ ବେଶି ନେବା କ'ଣ ଅଛି ସେଇଟା ଆମର ଟିକେ ପଚାଶ୍ ଅଧିକ ନେଲେ ବି ଚଲିବ ଆଗରୁ ତ ଯୋଉ ପାଂଶହ ଦଉଥିଲା ତ ପାଞ୍ଚଶହ ପଚାଶ୍ କରିନେବେ ନାଇଁ ଛଅଶହ ହବନି ଲସ୍ ଚଳିବ ପାଞ୍ଚଶହ ପଚାଶ୍ କରିନିଅ ହଁ ବେଶି ବେଶି ହୋଇଯିବ ବେଶି ବେଶି ହୋଇଯିବ ଛଅଶହ ଟିକେ କମ୍ କଲେ ଭଲ ହୁଅନ୍ତା ନାଇଁ ହେବନି କୋଡ଼ିଏ କୋଡ଼ିଏ ଅଧିକ ନେବେ କୋଡ଼ିଏ ଅଧିକ ନେବେ ଛଅଶହ ଛଅଶହ ଟିକେ ବେଶି ହୋଇଯାଉଛି ସବୁ ଦିନ ତ ଆସୁଛନ୍ତି ଏମିତିରେ କ'ଣ ଅଛି ନା କି ହଁ ଛଅଶହ ନାଇଁ ପାଁଶହ ଅଶୀ କର ହଉ ଠିକ୍ ଅଛି ସେ ରଖୁଚି